ହ୍ୟାଲୋ ହଁ ଦିଦି ଦିଦି ନମସ୍କାର ମୋର ଏ ବି ପଜିଟିଭ୍ ବ୍ଳଡ଼୍ଟେ ଦରକାର ଏ ଏ ବି ନେଗେଟିଭ୍ ବ୍ଳଡ଼୍ଟେ ଦରକାର ଆପଣଙ୍କ ହସ୍ପିଟାଲ୍ରେ କେମିତିକା କାଣ କରୁଛନ୍ତି ବ୍ଳଡ଼୍ ଦେଇକି ବ୍ଳଡ଼୍ ଦେଲା ବଦଲା ଦେଉଛନ୍ତି କି ପଇସା ନେଉଛନ୍ତି ମୋର କାର୍ଡ଼ ନାହିଁ ମୁଁ ମୁଁ ବ୍ଳଡ଼୍ଟେ ବି ଦେଇକି ବଦଲା ନେବି ଆପଣ କେମିତି ବ୍ୟବସ୍ଥା କରିବେ ସେଇ ବିଷୟରେ ଟିକେ କୁହନ୍ତୁ ମୋର ତ ମୋ ପାଖରେ କିଛି ନାହିଁ ହୁଁ କେମତି ଜଲ୍ଦି ପାଇକି ବ୍ୟବସ୍ଥା ଟିକିଏ କର କାହିଁକିନା ଯେନ୍ ରୋଗ ହେଇଛି ମୋତେ ଜଲ୍ଦି ବ୍ଳଡ଼୍ ଦରକାର ତ ପାଖ ହସ୍ପିଟାଲ୍ରେ ଆଁ ମୋ ନାଁ ଶେଫାଳି ପ୍ରଧାନ ମୋ ନାଁ ଲେଖିଥାଅ ଆଉ ମୋ ବ୍ଳ ବେଡ଼୍ ନମ୍ବର୍ ବି ଲେଖିଦେବ ମୋ ପାଖକୁ କେମିତି ବ୍ଳଡ଼୍ ପହଞ୍ଚିବ ସେ ବ୍ୟବସ୍ଥା ଟିକିଏ କରିଥିବେ ଓ ବ୍ଳଡ଼୍ ଆସି ଆଉ ବ୍ଳଡ଼୍ ବ୍ୟାଙ୍କ୍କୁ ଯାଇକି ବ୍ଳଡ଼୍ ଦେବେ କି ନାଇଁ ବେଡ଼୍କୁ ଆମର ପହଞ୍ଚେଇ ଦେବେ ସେ ସେମିତି ବ୍ୟବସ୍ଥା ଅଛି କି ହସ୍ପିଟାଲ୍ରେ ଆଉ ମୋ ନାଁ ଲେଖିଥାଅ ଆଉ ମୋ ହିତ ଗାଁ ନାଁ ଲେଖିଥାଅ ମୋ ନାଁ ଶେଫାଳି ପ୍ରଧାନ ମୋ ଗାଁ ନାଁ ମେସୁଆପଲି ଚାରମାଲ ପଞ୍ଚାୟତ ବ୍ଲକ୍ ରେଢ଼ାଖୋଲ ଜିଲ୍ଲା ସମ୍ବଲପୁର ଆଉ ଚାରମାଲ ହସ୍ପିଟାଲ୍ରେ ଅଛେ ତିନି ନମ୍ବର୍ ୱାର୍ଡ଼ରେ ଅଛୁଁ ଆଜି ଆଜି ଭିତରେ ଏମତି ଆଉ ବ୍ଳଡ଼୍ ମିଲିବ ସେଇ ବ୍ୟବସ୍ଥା କରିବେ କରିଦିଅନ୍ତୁ ହଉ ରଖିଲି ଆଁ